ମୁଁ ଯେଉଁ ସାର୍ଟଟି କିଣିଥିଲି ତାହାର ଭଲ ଗୁଣ ହେଲା ଦେଖିବାକୁ ରଙ୍ଗ ଭଲ ଥିଲା ଏବଂ ସୂତା କପଡ଼ାଟା ଥିବାରୁ ଦେହକୁ ଆରାମ ଲାଗୁଥିଲା ପିନ୍ଧିବାକୁ ଏବଂ ପଇସା ବି ଠିକ୍ ଠାକ୍ ନେଇଥିଲା ତେଣୁକରି ଭଲ ଲାଗିଲା